ଆମ ଅଞ୍ଚଳରେ ଚାଷ କରାଯାଏ ଆମ ଅଞ୍ଚଳରେ ଚାଷ କରାଯାଏ କି ନଡ଼ିଆ ଧାନ ମୁଗ ବିରି ହଁ ଆମର ଝୋଟ ହଳଦୀ ଏସବୁ କିଛି ଚାଷ କରାଯାଏ ଯେମିତିକି ଆମର ଧାନଚାଷ ହୁଏ ଅଗଷ୍ଟ ମାସ ବେଳକୁ ତାପରେ ଧୀରେ ଧୀରେ ଧାନ କଟାଯାଏ ଧାନ କଟା ପରେ ଆମର ମୁଗ ହୁଏ ବିରି ହୁଏ ତା'ପରେ ପରେ ଆମ ବାପା ହୁଅନ୍ତୁ କି ଯେଉଁ ଚାଷୀ ଲୋକ ହୁଅନ୍ତୁ ସେମାନେ ନେଇକରି ଆମର ଝୋଟ ଚାଷ ବି କରନ୍ତି ଆମ ଝୋଟ ଚାଷ ଝୋଟ ଚାଷ ହୁଏ ଆଉ ନଡ଼ିଆ ନଡ଼ିଆ ତ ଆମ ଗ୍ରାମରେ ହେଉକି ଯେଉଁଠି ବି ହେଉ ନଡ଼ିଆ ଚାଷ ସବୁଠି କରାଯାଏ ତ ଆମ ବାଡ଼ି ବଗିଚାରେ ନଡ଼ିଆ ଆମର କଦଳୀ ହଳଦୀ ଏ ସବୁ କିଛି ଚାଷ ଆମ ବଗିଚାରେ ହୁଏ କିନ୍ତୁ ବିଲରେ ଆମର ମୁଗ ଚାଷ ଧନିଆ ଚାଷ ହଳ ଆମର